ନା ମୁଁ ମୋର ରୋଗ ପାଇଁ ମୁଁ ଡାକ୍ତରଖାନା ଯିବାକୁ ପସନ୍ଦ କରୁଛି ନା କାରଣ ଆଜିକାଲି ଯେଉଁ ଭଳିଆ ବଡ଼ ଧରଣର ରୋଗ ହେଲାଣି ସିଏ ଡାକ୍ତରଖାନା ବିନା ସିଏ ଭଲ ହୋଇପାରିବ ନାହିଁ ଡାକ୍ତରଙ୍କ ଚିକିତ୍ସା ବିନା ତାଙ୍କ ଔଷଧ ବିନା ଭଲ ହେଇପାରୁନାହିଁ ଆଉ ଆମେ ଯେଉଁ ସେତେବେଳେ ଘରୋଇ ଉପଚାରରେ ଲୋକମାନେ ଭଲ ହେଉଥିଲେ କିନ୍ତୁ ସେତେବଳେ ଏତେ ବଡ଼ ଧରଣର ରୋଗ ନଥିଲା ତେଣୁ ଆମେ ଘରୋଇ ଚିକିତ୍ସା କରୁ କରୁ ସିଆଡ଼େ ରୋଗଟି ବଢ଼ି ଯାଇପାରେ ଯେମିତି ଆମର ଆୟୁର୍ବେଦିକ ହେଉ ବରଂ କିନ୍ତୁ ସେ ଆୟୁର୍ବେଦିକ ଆମେ ଚିକିତ୍ସା କଲାବେଳେକୁ ବା ହୋମିଓପାଥିକ୍ ଚିକିତ୍ସା କଲାବେଳକୁ ଇଆଡ଼ୁ ବଡ଼ ଧରଣର ର ରୋଗଟା ବଢ଼ିଯାଇଥିବ ଯାହାଫଳରେ ପୁଣି ସେହି ଡାକ୍ତରଖାନାକୁ ଯିବ ଏ ଦୁନିଆ ପ୍ରକାର ପଇସା ଖର୍ଚ୍ଚ ଔଷଧ ଖର୍ଚ୍ଚ ଆମେ ବହୁତ କମ ପଇସା ଜାଗାରେ ଯେଉଁଠି ଆମେ ପାଞ୍ଚ ହଜାର ଦଶ ହଜାରରେ ଭଲ ହେଇପାରିଥାନ୍ତେ ସେଠି ପଚାଶ ହଜାର ଲକ୍ଷେ ଟଙ୍କା ଲାଗିବ ତେଣୁ ଆମର ରୋଗ ହେଲେ ଆମେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଯିବା ଉଚିତ ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଦରକାର